ହୁଁ ଆରାମ କ୍ଷେତ୍ର ବାହାରେ ଆମେ ଅନେକ ପ୍ରୋଗ୍ରାମ୍ ବା ସ୍କୁଲ୍ରେ ଅନେକ ଫଙ୍କସନର ହୋଇଥାଏ ସେଥିଯୋଗୁଁ ଆମେ ଗୀତ ବା ନୃତ୍ୟ ଆମେ ଶିଖିବାକୁ ପାଇଥାଉ ଆଉ ଟିକେ ସୁନ୍ଦର ଭାବରେ ଅନେକ ଦିନ ନେଇକି ତାହା ଶିଖିବାରେ ଆମେ ସମୟ ବା ସୁଯୋଗ ମିଳିଥାଏ ଏହିପରି ଭାବରେ ଆମେ ଶିଖିଥାଉ ନୃତ୍ୟ ଗୁଡ଼ିକ ଏବଂ ସେଇ ପ୍ରୋଗ୍ରାମ୍ ଦିନ ବା ସେଇ ପ୍ରଣଧିନେ ଆମେ ଯାହାକୁ ଉପସ୍ଥାପନା କରିଥାଉ ସେଇ ନୃତ୍ୟ ବା ସଙ୍ଗୀତ ଏବଂ ଅତି ଆନନ୍ଦ ବି ହୋଇଥାଏ ଆଉ ଶିଖିବା ଦ୍ୱାରା ଅନେକ ଗୋଟେ ଗ୍ରୁପ୍ ମାଧ୍ୟମରେ ଆମେ ନୃତ୍ୟ ଶିଖିଥାଉ ଏବଂ ପ୍ରଦର୍ଶନ କରିବାର ସୁଯୋଗ ବି ଆମକୁ ମିଳିଥାଏ ଏବଂ ପ୍ରଦର୍ଶନ କରିବା ଟାଇମରେ ଆମକୁ ଅଧିକ ଆନନ୍ଦ ବି ଲାଗିଥାଏ ଏପରି ଭାବରେ ଆମେ ନିଜର ନୃତ୍ୟକୁ ପ୍ରଦର୍ଶନ କରିଥାଉ ମୁଁ ଲୋକ ଗଲେ ଏହିପରି ଭାବରେ ଶିଖିଥାଉ ନୃତ୍ୟକୁ